ଗୋଟିଏ ପୁସ୍ତକ ରଚନା କରାଯାଇଥିଲା ଯେଉଁଟାକି ସାଟାନିକ ଭରସେସ ଆଉ ଏଇ ଯେଉଁ ସାଟାନିକ ଭରସେସ ସେତେବେଳେ ବହୁତ ବଡ଼ ଟପିକ ଥିଲା ଆଉ ଏଇଟା ପସନ୍ଦ ହେବ ବୋଲି ମୁଁ ଭାବିନଥିଲି କିନ୍ତୁ ସାଟାନିକ ଭରସେସ ବହିଟି ପଢ଼ିଲା ପରେ ଏହା ମୋତେ ବହୁତ ମନ ଆନ୍ଦୋଳିତ କରିଥିଲା କାରଣ ଏହା ହିନ୍ଦୁ ଓ ମୁସଲିମ ଭିତରେ ଏଇ ବିଷୟବସ୍ତୁ ସେ ସାଟାନିକ ଭରସେସ ଥିଲା ଏବଂ ହିନ୍ଦୁ ମୁସଲମାନଙ୍କ ଭିତରେ କିପରି ବିଚ୍ଛେଦ କରାଯାଏ ସମାଜରେ ଏବଂ ସେଇ ଯେଉଁ ବିଚ୍ଛେଦରୁ ତାଙ୍କ ଭିତରେ ବିଦ୍ରୋହ ବିଦ୍ରୋହ କେମିତି ଦମନ ହବ ସେ ସାଟାନିକ ଭରସେସରେ ସେଟା ଆଲୋଚନା ହେଇଛି ଆଉ ଏଇଟା ମଧ୍ୟ ସାରା ବିଶ୍ୱରେ ମଧ୍ୟ ସାଟାନିକ ଭରସେସ ଭରସେସ ବହିଟି ଆଦୃତ ହେଇଥିଲା କାରଣ ଏହା ଏକ ସମାଜରେ ନିଷ୍କଳଙ୍କ ଏବଂ ବିଭିନ୍ନ ସମସ୍ୟା ଉପରେ ଆଧାରିତ ଥିଲା ଆଉ କେମିତି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ତାଙ୍କ ଭିତରେ ଗୋଟେ ବିଚ୍ଛେଦ ବିଭାଗ କରାଯାଏ ସେଇଗୁଡ଼ା ସେଥିରେ ଆଲୋଚନା ହେଇଛି ସାଟାନିକ ଭରସେସ ତେଣୁ ଏଇ ଏଇ ବହିରେ ଥିବା ବିଭିନ୍ନ ବିଷୟକୁ ସମସ୍ତେ ଆଲୋଚନା କରିବା ଆବଶ୍ୟକ